ଡେଙ୍ଗୁ ଜ୍ୱର ଓ ମେଲେରିଆ ବୋଲି ମଶାବାହିତ ରୋଗକୁ ରୋକିବା ପାଇଁ ଆମେ ମଶାରୀ ଟାଣିବା ନିହାତି ଦରକାର ଏବଂ ଆଖପାଖରେ ନଳଖଣ୍ଡ ଥିବ ତାହାକୁ ପରିଷ୍କାର କରିବା ଏବଂ ଚାରିପାଖରେ ଯେଉଁ ସବୁ ଗୁଡ଼ିକ ଅପରିଷ୍କାର ଥିବା ତାହାକୁ ସଫା ରଖିବା ନହେଲେ ଡେଙ୍ଗୁ ଜ୍ୱର ଏବଂ ମେଲେରିଆ ହୋଇପାରିବ ଏସବୁ ଯଦି ମଣିଷ ନ କରିବ ତାହେଲେ ଡେଙ୍ଗୁ ଜ୍ୱର ମେଲେରିଆରେ ପ୍ରଭାବିତ ହେବ ସେଥିପାଇଁ ସମସ୍ତଙ୍କୁ ଜଣାଇ ଦିଆଯାଉଛି ଯେ ସମସ୍ତେ ନିଜ ଘରର ଚାରିପାଖକୁ ସଫା କରନ୍ତୁ ଏବଂ ନିଜର ପରିବାରକୁ ସୁରକ୍ଷିତ ରଖନ୍ତୁ ନହେଲେ ଏହି ମଶାଗୁଡ଼ିକ କାମୁଡ଼ି ଆପଣଙ୍କୁ ବେମାର ପକାଇ ଦେଇପାରିବେ ଡେଙ୍ଗୁ ଜ୍ୱର ଓ ମେଲେରିଆ ଏଭଳି ଏକ ରୋଗ ଯାହାକୁ ମଣିଷକୁ ଚାବିବା ପରେ ମଣିଷ ଜ୍ୱର ଜ୍ୱର ହୋଇଥାଏ ହୋଇଥାଏ ଥଣ୍ଡା ହୋଇଥାଏ ଏବଂ ପୀଡ଼ିତ ହୋଇ ପଡ଼ିଥାନ୍ତି ସେଥିମଧ୍ୟରୁ ଡେଙ୍ଗୁ ଜ୍ୱର ଏକ ବହୁତ ବିପଦ କାରଣ ଶାରୀରିକ ଓ ମାନସିକ କ୍ଷେତ୍ରରେ ଏହାର ମଶା ଏହାର କାରଣ ମଶାଗୁଡ଼ିକ ଚାବିବାରୁ ଯଦି ବ୍ୟକ୍ତି ବିଶେଷମାନେ ବିପଦପୂର୍ଣ୍ଣ ହୋଇଥାନ୍ତି ସେଥିମଧ୍ୟରେ ଡେଙ୍ଗୁ ଜ୍ୱର ମେଲେରିଆ ମଶା ରୋଗରୁ ଦୁରେଇବା ନିହାତି ଆବଶ୍ୟକ ନହେଲେ ଆସିପାରେ ମଣିଷ ସବୁବେଳେ ନିଜର ଚାରିପାଖକୁ ସଫା କରିବା ଅତ୍ୟନ୍ତ ଆବଶ୍ୟକ ଏବଂ ଯଦି ଡେଙ୍ଗୁ ଯଦି ଡେଙ୍ଗୁ ଜ୍ୱର ମେଲେରିଆ ହେଲେ ମଣିଷ ହସ୍ପିଟାଲ୍କୁ ଯିବା ନିହାତି ଆବଶ୍ୟକ କାହିଁକିନା ଯଦି ହସ୍ପିଟାଲ୍କୁ ନଗଲେ ଜ୍ୱରରେ ହେବି ଏବଂ ବହୁତ ହେବ ସେଥିପାଇଁ